ବାଇକ୍ରେ ମୁଁ ରାୟଗଡ଼ା ଥେରୁବାଲି ଜେକେ ବିଷମକଟକ ଚାଟିକଣା ଭବାନୀପାଟଣା ବହୁତ ଦୂରକୁ ବି ଯାଇଛି କିନ୍ତୁ ଚନ୍ଦ୍ରପୁର ଡାଙ୍ଗସୋରଡ଼ା ବିଷମକଟକ ଆମେ ବାଇକ୍ରେ ବୁଲିକି ଆସିପାରୁ ବହୁତ ସହଜରେ